ହଁ ହ୍ୟାଲୋ ରାମୁ ତମର ଏନ ଟେମ୍ପଲୁ କେନ ଅଛେ ଦେଖ ତ ଲେଟ୍ ହେଇଗଲା ନ ଆମକୁ ଅଛି ପାଞ୍ଚ ବଜେ ଟ୍ରେନ୍ ଅଛି ଆଉ ଯିବାର୍ ଲାଗି ଟାଇମ୍ ହେଲା ନ ଆଉ ଟେମ୍ପୁ ଟୁମ୍ପା କିଛି ନାଇଁ ମିଲବାର୍ ତମର ଏନ କି ପାଖେ ଦେଖ ଆଉ କହେବୁ ଫୋନ୍ କରବୁ ମୋତେ କେନ୍ସି ଆଡୁ ଗୁଟେ ଅଟୋବାଲା ଫୋନ୍ କଲି ଯେ ସେ ନାଇଁ ଆଇବାର୍ ଆଉ ଗୁଟେ ଅଟୋବାଲା କୁ କହିଲି ଯେ ସେ ବି ଫୋନ୍ ନାଇଁ ଉଠାବାର୍ ଆଉ ତମର ଏନ ପାଖେ କିଏ ଅଛେ କେ କହିଦେ ଯେ ଆସ୍ବା ଆମର ଏନ ଜାଗା ତ ଜାନିଛୁ କହି ନବୁ ଜାଗା କେ ଆସ୍ବା ଆଉ ଯେତ୍କି ପଇସା ହେବା କଟେ କୁଟା କରି କହିବୁ ଆଉ ଟାଇମ୍ରେ ପହଞ୍ଚିବା ହେନ୍ତା ହଁ ପାଞ୍ଚ ବଜେ ପାଞ୍ଚ ବଜେ ହେନ୍ତା ପହଞ୍ଚି ଯିବା ସେଇ ହିସାବେ କହେବୁ ଆଉ ଜଲ୍ଦି ଟିକେ କହେବୁ ଯେ ଭଲ ହେବା ଲେଟ୍ ହେଇ ଜିମି ନହେଲେ ଏମିତି ତ ଲେଟ୍ ହେଲା ନ କେନ୍ସି ଅଟୋବାଲା ନାଇଁ ମିଲବାର୍ ଆଉ ଟିକେ କହ ଯେ ଜଲ୍ଦି ଆଏବା ଆଉ ଟାଇମ୍ରେ ମୋତେ ନେଇକରି ଯିବା ଆଉ ପହଞ୍ଚାଇ ଦବା